ସ୍ୱାସ୍ଥ୍ୟ ସେବା ପରିବହନ ଏବଂ ଶିକ୍ଷା ଏକ ମନୁଷ୍ୟ ଜୀବନର ଏକ ମୌଳିକ ଆବଶ୍ୟକ ଅଟେ ଏହି ମୌଳିକ ଆବଶ୍ୟକ ଆବଶ୍ୟକତାକୁ ସହର ଏବଂ ଗାଁ ଗହଳିର ଲୋକମାନେ ଭଲ ଭାବରେ ପରିପୂରଣ କରିପାରୁନାହାନ୍ତି ସ୍ୱାସ୍ଥ୍ୟ ସେବା ସହର ଏବଂ ଗାଁ ଗହଳିର ଲୋକମାନଙ୍କ ପାଇଁ ଭଲ ଭାବରେ ଉପଯୋଗିତ କରିପାରୁ କରିପାରୁନାହାନ୍ତି ଏହାଫଳରେ ସହର ଏବଂ ଗାଁର ଲୋକମାନେ ବହୁତ ଅସୁସ୍ଥ ଦେଖିବାକୁ ଦେଖିବାକୁ ପାଉଛନ୍ତି ଯାହାଫଳରେ ସରକାରଙ୍କୁ ଅନୁରୋଧ କରାହେଉଛି ଯେ ବିଭିନ୍ନ ଜାଗାରୁ ବିଭିନ୍ନ ପ୍ରକାର ଡାକ୍ତର ମାନଙ୍କୁ ଏହି ସ୍ୱାସ୍ଥ୍ୟ ସେବାରେ ଯୋଗଦାନ କରିବାକୁ ଯାହାଫଳରେ ସହର ଗାଁ ଗହଳିର ଲୋକମାନେ ବହୁତ ଭଲ ଭାବରେ ଭଲ ଭାବରେ ସ୍ୱାସ୍ଥ୍ୟ ସେବା ଉପଭୋଗ କରିପାରିବେ ଏବଂ ପରିବହନ ପରିବହନ ଦ୍ୱାରା ଆଉ ସହର ଗାଁ ଗହଳିର ଲୋକମାନେ ନିଜ କାର୍ଯ୍ୟକୁ ଠିକ ସମୟ ଅନୁସାରେ ଉପଭୋଗ କରିପାରୁନାହାନ୍ତି ଯାହାଫଳରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ ସରକାରଙ୍କୁ ଅନୁରୋଧ କରାଯାଉଛି ଯେ ଏହି ପରିବହନ ବ୍ୟବସ୍ଥା ଠିକ ଟାଇମ ଅବସ୍ଥାରେ ସମୟ ଅବସ୍ଥାରେ ଏବଂ କରିବାକୁ ଏବଂ ଶିକ୍ଷା ସହର ଗାଁ ଗାଁ ସହର ଗାଁର ପିଲାମାନଙ୍କ ପାଇଁ ଶିକ୍ଷା ବହୁତ ଖରାପ ବ୍ୟବସ୍ଥା ଦେଖିବାକୁ ମିଳୁଛି ଯାହାଫଳରେ ଲୋକ ପିଲାମାନେ ବହୁତ ଶିକ୍ଷା ବ୍ୟବସ୍ଥା ଭଲ ଭାବରେ ଉପଭୋଗ କରିପାରୁନାହାନ୍ତି